ଏବେ ସୋଫିଆର ଗୋଟେ ଟିଣ କୁଲର୍ କିଣିଥିଲି ହଁ ସେଟା ଲୋକାଲ୍ ମେଡ଼୍ର ସେଟା କିଣିଲା ପରେ ସେଟିି ବହୁତ ଖରାପ ବାହାରିଲା ମାନେ ପବନ ଟିକେ ସ୍ପିଡ଼୍ରେ ଆସୁନାହିଁ ତା' ମୋଟର୍ ବି ଟିକେ କାମ ଦେଉନି ଆଉ ସେ ଟିଣ କୁଲର୍କୁ ସେଠିକୁ ହାତ ବାଜିଲେ ସେଠୁ ଝଟକା ମାରୁଛି ହଁ ଆଉ ସେ ୱାୟାର୍ ଟିକେ କଟିଯାଇଛି ଗୁଟେ ଦୁଇଟା ଜାଗା ହଁ ସେ ଟିକେ ଟିକେ ଭଲ ଲାଗଲା ଖରାପ ଟିକେ ଲାଗଲା